ହଁ ସେ ଆସିକି ସେ ହଁ କଫି ସପ୍ରେ ଲଡ଼ୁ ଖେଳିଲା

ହଁ ଅର୍ଡ଼ର୍ ବି ସେ ମାନୁଛି ହଁ ସେ କାର୍ରେ ବିସ୍କୁଟ୍ ଖାଇବାକୁ ଦେଇଥିଲା

ହଁ ଚାଟ୍ ଦେଖି ମନା କରିଥିବ ତା'ପରେ ଚା ଖାଇବ

ହଁ ଲେଖିଲି ଆଉ ତା'ପରେ ଯୋଉ ସେ ଯାହା ଅର୍ଡ଼ର୍ ତ ମାନିବ ଜାବୁଡ଼ା ମାରିବେ ଯୋଉ ଗାଲକୁ

ହଁ ହଁ ହଁ ଦେଖିଲି ସେ ତା ଭାଇକି ମାରିବ ଭାଇକି ତ ଭାଇକି

ସେଇ ଯୋଉ ତା'ର ଫୋନ୍ରେ ରେକର୍ଡ଼ କରିକିରି ତା ସଇତାନ ଯେ ଭିଲିଆନ୍ ତା ଭଏସ୍କୁ ରେକର୍ଡ଼ କରିଦେବୁ ତା'ପରେ ରେକର୍ଡ଼ କରିକି ଜଣଙ୍କ ମୋବାଇଲ୍ର ନମ୍ବର୍କୁ ଫୋନ୍ କରିଦେବ ଯୋଉ ଆଉ ଜଣେ ତାଙ୍କ ଚାକର ହୁଁ ଆଉ କ'ଣ ଲେଖିଲୁ ହଁ ସେୟା ତ ଫାର୍ଷ୍ଟ ଭିଲିଆନ୍କୁ ସବୁ କହିଦେବ ତା ସାଙ୍ଗରେ କ'ଣ

ହଁ ହଁ

ହଁ ହଁ ମୂଷା ଦେଉଛି

ହଉ ରଖ୍ ହଁ